ଆମ ଅଞ୍ଚଳ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ବିଦ୍ୟାଳୟ ମହାବିଦ୍ୟାଳୟ ବିଶ୍ଵବିଦ୍ୟାଳୟ ଗୁଡ଼ିକ ରହିଛି ଯେପରିକି ପିଏନ୍ ବିଦ୍ୟାଳୟ ରମାଦେବୀ ବିଦ୍ୟାଳୟ ତା'ପରେ ସେଞ୍ଚୁରିଆନ ସେଞ୍ଚୁରିଆନ ବିଦ୍ୟାଳୟ ୱମେନ୍ସ କଲେଜ ନାଇଜର କଲେଜ ଏପରି ଅନେକ କଲେଜ ଗୁଡ଼ିଏ ରହିଛି ପାଖାପାଖି କୀଟ୍ କଲେଜ ରମାଦେବୀ କଲେଜ ବିଜେପି କଲେଜ ରାଜଧାନୀ ସରକାରୀ ରାଜଧାନୀ କଲେଜ ଏଗୁଡ଼ିକ ହେଉଛି ସରକାରୀ ମହାବିଦ୍ୟାଳୟ କୀଟ୍ କଲେଜ ଗୀତା କଲେଜ ଗାନ୍ଧୀ କଲେଜ ଏଗୁଡ଼ିକ ହେଉଛି ବେସରକାରୀ କଲେଜ ବାଣୀବିହାରରେ ଆମର ଉତ୍କଳ ୟୁନିଭରସିଟି ମଧ୍ୟ ରହିଛି ଯେପରି କି ପିଲାମାନେ ସେଠାକୁ ଯାଇ ବିଭିନ୍ନ ବାଣିଜ୍ୟ ଉପରେ ଶିକ୍ଷା ଲାଭ କରିଥାନ୍ତି ଅଧିକ ଶିକ୍ଷା ଲାଭ କରିବାକୁ ହେଲେ ଆମକୁ ସେଠାକୁ ଯିବାକୁ ପଡ଼ିଥାଏ ଆମର ଏହି ନିକଟବର୍ତ୍ତୀ କଲେଜ ଗୁଡ଼ିକରେ ଆମର ବିଜ୍ଞାନ ବାଣିଜ୍ୟ କଳା ଏହି ଉପରେ ସବୁ ଶିକ୍ଷାଦାନ କରାଯାଇଥାଏ